ମୁଁ ବହୁତ ପ୍ରକାରର ପେଣ୍ଟିଂ କରିଥାଏ ଯାହାକି ମୋ ସାଙ୍ଗମାନଙ୍କୁ ଏବଂ ମୋ ଭଉଣୀମାନଙ୍କୁ ମୁଁ ଦେଇଥାଏ ଏବଂ ମୁଁ ମୋ ସ୍କୁଲ୍ ପ୍ରୋଜେକ୍ଟ୍ରେ ମଧ୍ୟ କାମ କରିଥାଏ ଏବଂ ସେଇଠି ଫାଷ୍ଟ୍ ହୋଇ ମଧ୍ୟ ଆସିଥାଏ ଏବଂ ସେଠାରେ ହାତ ହାତ ତିଆରି ଉପହାରର ମୂଲ୍ୟ କିଣା ମୂଲ୍ୟଠାରୁ ବହୁତ ଅଧିକା ହୋଇଥାଏ କାରଣ ଆମର ସେଠାରେ ନିଜର ଜ୍ଞାନ ବୁଦ୍ଧି ଏବଂ କିଛି ସମୟ ଆମେ ଦେଇଥାଉ ଯାହା ଫଳରେ ଉପହାରଟା ଅଧିକ ସୁନ୍ଦର ଦେଖାଯାଇଥାଏ ତୁଳାନା ହିସାବରେ କିଣା ତୁଳନା ହିସାବରେ ଅଧିକ ସୁନ୍ଦର ଦେଖାଯାଇଥାଏ ଯାହା ଫଳରେ ଲୋକମାନେ ଲୋକମାନେ ନୁହେଁ ଆମ ମୋର ସମ୍ପର୍କୀୟ ରିଲେଟିଭ୍ମାନେ ତାକୁ ନେବା ପାଇଁ ପସନ୍ଦ କରନ୍ତି ଏବଂ ଯଦି ଆପଣଙ୍କ ମନୋଭାବ ଠିକ୍ ଥିବ ତା'ହେଲେ ଉପହାରଟି ଅଧିକ ସୁନ୍ଦର ଲାଗିବ